ଭାଇ ଏଇଟା ଅଖିଳ ଷ୍ଟୋର୍ ଲାଗିଛି କି ଆଚ୍ଛା ଭାଇ ଗୋଟେ ବାହାଘର ଥିଲା ଆଉ ସେଥିପାଇଁ କିଛି ପାରିବା ଦରକାର ଥିଲା ଆପଣଙ୍କ ପାଖେ ପରିବା ଠିକ୍ ଠାକ୍ ଅଛି ତ ଅଧିକ ପରିମାଣରେ ଅଛି ତ ଆଚ୍ଛା ଭାଇ ଆଳୁ କେ ଜି କେତେ ନେଉଛନ୍ତି ଆଜ୍ଞା ଭାଇ ଆମ ଆଡ଼େ ତ ଆଳୁ ଏବେ କୋଡ଼ିଏ ଟଙ୍କା ଲେଖାଏଁ ଚାଲିଛି ଆଉ ଆପଣ ତିରିଶ ଟଙ୍କା କହୁଛନ୍ତି ଆମର ତ ବାହାଘର ଯେହେତୁ ଅଧିକ ଆଳୁ ଦରକାର ନା ହଉ ଆଉ ଏବେ ବାଇଗଣ ବୋଇତାଳୁ ବୋଇତାଳୁ ବୟାଳିଶ ଟଙ୍କା ଆମ ଗାଁରେ ତ ବୋଇତାଳୁ ପଚିଶ ଟଙ୍କା ଲେଖାଏଁ ଦେଉଛନ୍ତି କେ ଜି ଆପଣ ବୟାଳିଶ ଟଙ୍କା କହୁଛନ୍ତି ହଁ ଆଉ ଟମାଟୋ କେ ଜି କେତେ ନେଉଛନ୍ତି ପନ୍ଦର ଟଙ୍କା ଅଛି ହଉ ଠିକ୍ ଅଛି ଆଉ ଭେଣ୍ଡି ଛୁଇଁ

ଭେଣ୍ଡି ଦୁଇ ତିନି କେ ଜି ଆଉ ଛୁଇଁ ବି ଖାଲି ମିକ୍ସଚର୍ ପାଇଁ ଛୁଇଁ ସେଇ ଦୁଇ କେ ଜି ଖଣ୍ଡେ ହେଲେ ହେବ ଆଉ ଛୁଇଁଟା ଭାଇ ଟିକିଏ ଦର କମେଇ ଦେଉନାହାନ୍ତି ଆଉ ଏତେ ଦରରେ ଯାଇକି ଆମେ ଲୋକମାନଙ୍କୁ ହଁ ଆଉ ଗାଜର ବିଟ୍ ବିଟ୍ଟା ଭାଇ ଟିକିଏ ଅଧିକ ଦର ହୋଇଯାଉଛି ଆଉ ଟିକିଏ କମାଇ ଦେଇଥିଲେ ଭଲ ହୋଇଥାନ୍ତା ଆଚ୍ଛା ଆଉ ପିଆଜ ରସୁଣ ଅଦା ପିଆଜ ତ ଭାଇ ଚାଳିଶି ଟଙ୍କା ଆମର ଏପଟେ ତିରିଶ ଟଙ୍କା ପଇଁତିରିଶ ଟଙ୍କା ଭିତରେ ମିଳିଯାଉଛି ଆପଣ ଚାଳିଶି ଟଙ୍କା ଦେଉଛନ୍ତି ଆମର ଆଳୁ ମୁଁ ତିରିଶ ତାରିଖ ଦିନ ଯାଇକି ଆଣିବି ହାରି ଆଜ୍ଞା ଆଜ୍ଞା ଆଜ୍ଞା ଆଉ କେତେଟାରୁ ଷ୍ଟୋର୍ଟା ଖୋଲା ହେଉଛି ଆଉ କେମିତି ପୁଣି ପଠାଇବେ ପୁଣି ଯିବା ଆସିବାର ପୁଣି ସୁବିଧାଟା ଭଲ ଜିନିଷ ଦେବେ ତ ହଁ ଆଉ ପଚା ଜିନିଷ ଦେବେନି ହଉ ହଉ ଠିକ୍ ଅଛି ଭାଇ ରହିଲି